ଦୌଡ଼ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଦୌଡ଼ିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ମାନସିକ ସ୍ଥରରେ ମଧ୍ୟ ଉନ୍ନତି ହୋଇଥାଏ ହଁ ପ୍ରଥମେ ଦୌଡ଼ିବା ସମୟରେ ମୁଁ ଆଘାତ ଅନୁଭବ କରିଥିଲି ଦୌଡ଼ିବା ଦ୍ୱାରା ମୋର ଗୋଡ଼ରେ ବହୁତ ଯନ୍ତ୍ରଣା ହେଉଥିଲା ମୁଁ ମଲମ ଲଗାଇ ଏଥିରୁ ଉପଶମ ମଧ୍ୟ ପାଇଥିଲି